ହଁ ଭାଉଜ ସେଇଟା ସେ ବାଉଁଶରେ ବନାଇଛି ଆଘିଛିନି ଏବେ ଆଉ ନାହିଁ ମିଳିବାର ନା ଚିନା ମାଟିର ଦୀପମାନେ ଆଗେ ମିଳୁଥିଲା ମାଟିରଟା ଆଗେ ରଥ ଯାତ୍ରା ଦେଖି ଯିବା ଲାଗି ଭଲ ଲାଗେ ଏବେ ଏଇଟା ବି ଭଲ ନାହିଁ ଲାଗିବାର ନା ଆରୁ ଆଗର ମାଣି ମାଣ୍ଡିଆ ବିକ୍ରି ଭଲ ଲାଗେ ଏବେ ଏଇଟା ନାହିଁ ନା ଆଗର ମାଟିର ଘର

ବୁଲି ବୁଲା ଗଲେ ହୁଅନ୍ତା ଟୀକାର ପଡ଼ା ଆଡ଼େ

ରଜା ଘରମାନେ ଆଗେ ଭଲ ଥିଲା ନା ପୁରୁଣାଟା କେତେ ସୁନ୍ଦର କରି ବନାଉଥିଲେ ଆଜିକାଲିର ଘର ବି ଏମିତି ନାହିଁ ବନା ହେବାର ନା କେନ୍ତାଟା ଦେଖିଲୁ ଗଙ୍ଗା ଯାଇଥିଲୁ ଯେ ପୁରୁଣା ଜିନିଷ କେ କାହିଁ ଏଇଟା ଦେଖିଲୁ କାହିଁ ଗଙ୍ଗା ଗଲେ ପୁରୁଣା ପାଣି ନୂଆ ଲାଗସି ନା ବାକି ଯେନ୍ତ କେ ଥିଲୁ ହେ ସେଟା ନୂଆଟା କି ପୁରୁନାଟା ଘର ମାନେ ହୁଁ ଆର କେମିତି କେ ଯଉଛ ପୁରୁଣା ଜାଗା ରଥର ଫାଷ୍ଟ ମାନେ ତ ପୁରୁନାଟା ମାନେ ବୋଲେ ଅଛେ ନୂଆ ଟା କିଛି ଲଗା ହେଲା ଲାଗିନି ଏଇନା ଯେ ହଁ ହଁ ବେଲେ ନୂଆ ସାଙ୍ଗେ ସମାନ ଏଇନା ହେଇତା ଆରୁ ହୁଁ ଆଗର ଲୋକ ମାନେ ନିକେ ଖୁବ୍ ବେଲେ ତ କଥା ହୋଉସନ ଆମେ କେତେବେଲେ ତ କଥା ଦେଖୁନୁ ଆଘର ଲୋକମାନେ ମନା କରି ଦେଉଥିଲେ ନା ଖୁବ୍ ବେଲେ କଥା ହେଲ ନା ବୋଲି କରି ହଁ ଠିକ୍ ଅ